ଓଡ଼ିଶାର କୃଷି କ୍ଷେତ୍ର ହେଉଛି ଯେ ଶିଷ୍ୟମାନେ ପହଞ୍ଚୁଛି ଯେ ଏଠି ଅଧିକରୁ ଅଧିକ ହୁଏ ଧାନ ଚାଷଟା ମେନ୍ ସେ ମୁଖ୍ୟ ଚାଷ ହୁଏ ଏ ଧାନ ଚାଷରେ ବହୁତ ଲାଭବାନ ହୁଅନ୍ତି ଚାଷୀ ଏବଂ ଧାନକୁ ନେଇ ବିଭିନ୍ନ ପ୍ରକାର ମାଟି ବି ପରୀକ୍ଷା ବି କରାଯାଏ ଆମ ସରକାରଙ୍କ ତରଫରୁ ମାଟି ପରୀକ୍ଷା କେନ୍ଦ୍ର ବି ଅଛି ମାଟି ପରୀକ୍ଷା କରି ଆମେ ଚାଷ କରୁ ଏବଂ ସରକାରଙ୍କ ତରଫରୁ ଆମର ବିହନ ସରକାର ଦିଅନ୍ତି ସେଇ ବିହନକୁ ଆମେ ପକାଇ ଅଧିକ ପରିମାଣରେ ଅମଳ ଧାନ ଅମଳ ଆମେ କରୁ ତେଣୁକରି ଆମର ତାଲିମ୍ ବି ଦିଅନ୍ତି ସରକାରଙ୍କ ତରଫରୁ ଲୋକ ଆସି ଲୋକଙ୍କ ଚାଷୀମାନଙ୍କୁ ଶିକ୍ଷା ଦିଅନ୍ତି କେମିତି ଜିନିଷ କରାଯାଏ କେମିତି ତାକୁ ଚାଷ କରିକିରି କେମିତି ଧାନ ପକେଇଲେ ଧାନ ଭଲ ହୁଏ ଏବଂ ବିକାଶ କେିତି ହୁଏ ସରକାରଙ୍କ ତରଫରୁ ସବସିଡ଼ି ବି ଅଛି ସରକାର ସବସିଡ଼ି ବି ଦିଅନ୍ତି ଆଉ ଏବେ ସରକାର କାଲିଆ ଯୋଜନା ବି କରିଛନ୍ତି ଚାଷୀଙ୍କ ପାଇଁ କାଲିଆ ଯୋଜାନରୁ ବି ଉପକୃତ ପାଉଛନ୍ତି ଲୋକ ଏବଂ ଧାନ ଭଲ ହୁଏ ଧାନର ତିନି ତିନି ଋତୁରେ ଧାନ ବି ଅମଳ କରାଯାଏ ଆମର ଖରାଦିନିଆ ଧାନ ଏବଂ ବର୍ଷାଦିନିଆ ଧାନ ଆଉ ଅନ୍ୟ ଟାଇମ୍ରେ ବି ଧାନ ଚାଷ କରି ଭଲ ଉପଲବ୍ଧ ହୁଅନ୍ତି ଚାଷୀମାନେ ସରକାରଙ୍କ ତରଫରୁ ଏଇ ଚାଷୀଙ୍କୁ ଭଲ ସବସିଡ଼ି ମିଳେ ଆଉ ଉନ୍ନତି କରନ୍ତି